ମୁଁ ଯେଉଁ ଚୁଡ଼ିଟି କିଛିଦିନ ତଳେ ଅର୍ଡ଼ର କରିଥିଲି ସେ ଚୁଡ଼ିଟି ମୋତେ ବହୁତ ଭଲ ଲାଗିଥିଲା ଦେଖିବା ପାଇଁ କି ଯେହେତୁ ମୁଁ ସେଇଟାକୁ ଅନଲାଇନ୍ ଅର୍ଡ଼ର କରିଥିଲି ତ ମୁଁ ଖାଲି ଉପରୁ ଉପରୁ ଯାହା ଫଟୋ ଥିଲା ଦେଖି ଦେଇଥିଲି ତା'ର କିଛି ରିଭ୍ୟୁ ଫଟୋ ନଥିଲା ଫଟୋ ରିଭ୍ୟୁ ତ ମୁଁ ସେମିତି କିଛି ଦେଖିନି ବାସ୍ ତା'ର ଯେଉଁ ଫଟୋଟା ସିଏ ଦେଇଥିଲେ କ୍ୟାଟଲଗ୍ରେ ସେଇଟାକୁ ହିଁ ଦେଖିକି ମୁଁ ଅର୍ଡ଼ର କରିଥିଲି ଚୁଡ଼ିର ପ୍ରାଇସ୍ ଜମା ଶହେଟଙ୍କା ଥିଲା ଚୁଡ଼ିଟି ଗୋଲଡ଼େନ୍ କଲର୍ରେ ଥିଲା ବହୁତ ଭଲ ସେଟ୍ଟେ ଥିଲା ସେଇଟା ମୁଁ ତାକୁ ଅର୍ଡ଼ର କରିଥିଲି ମୋତେ ପ୍ରଡ଼କ୍ଟ ତା'ର ଦୁଇଦିନ ପରେ ମୋ ପାଖରେ ଆସିକି ପହଞ୍ଚିଲା ଖୁବ୍ ଭଲ ପ୍ରଡ଼କ୍ଟ ମୋତେ ଦେଖାଗଲା ଯେମିତି ପିକଚର୍ରେ ଦେଖା ହେଉଥିଲା ସେମିତି ହିଁ ପ୍ରଡ଼କ୍ଟଟି ଥିଲା ମୋତେ ବହୁତ ଭଲ ଲାଗିଲା ଚୁଡ଼ିଟି ତା'ପରେ ଏବେ ମୁଁ ତାକୁ ପିନ୍ଧିଲିଣି କମ୍ ସେ କମ୍ ଚାରିରୁ ପାଞ୍ଚଥର ମାନେ ଏବେ ତ କାଳୀପୂଜା ଏବଂ ବହୁତ କିଛି ଚାଲିଛି ତ ମୁଁ ସେସବୁ ଆଡ଼େ ବୁଲିବାକୁ ଯାଉଛି ଯେତେବେଳେ ଯାଉଛି ସେ ଚୁଡ଼ିଟିକି ପିନ୍ଧିକି ଯାଉଛି ସେ ଚୁଡ଼ିଟିକି ମୁଁ ଏତେଥର ପିନ୍ଧିବା ସତ୍ତ୍ୱେ ତା'ର ଯେଉଁ ରଙ୍ଗ ଛାଡ଼ିଯାଏ କମ୍ ଟଙ୍କାରେ ଦେଇକି ଆଣିଛନ୍ତି ମାନେ ପୁଣି ଗୋଟେ ସେଟ୍ ଚୁଡ଼ି ସେଥିରେ ବାରପଟ ଅଛି ଟୋଟାଲ୍ ଆଉ ଗୋଟେ ଗୋଟେ ଭଲ ଭଲ ପଟ ବି ଅଛି ତ ସେଥିରେ ମାନେ ରଙ୍ଗ ଛାଡ଼ିଯିବା କଥା ପ୍ରାୟତଃ ରଙ୍ଗ ଛାଡ଼ିଯାଏ ସେତିକି ପ୍ରାଇସ୍ରେ ଏଥିରେ ରଙ୍ଗ ଛାଡ଼ିଲା ନାହିଁ ତା'ସହିତ ତା'ର ଯେଉଁ ଲଟକନ୍ ଗୁଡ଼ିକ ଥିଲା ସିଏବି ବାହାରିନି ବହୁତ ଜାଗାରେ ଲଟକନ୍ ବାହାରିଯାଏ ଆଉ ଏଇଟା ବହୁତ ସୁନ୍ଦର ବି ଦେଖିବା ପାଇଁ ଯେମିତି ଫଟୋରେ ସେମିତି ହିଁ ମୋତେ ବହୁତ ଭଲ ଲାଗିଲା ତା'ଦାମକୁ ଆଉ ତାକୁ ବହୁତ ଭଲ ଲାଗିଲା